ବର୍ତ୍ତମାନ ଚାଷ ଜମିରେ ଅନେକ ପ୍ରକାର ନୂତନୀକରଣ ଦ୍ୱାରା ପ୍ରୟାସ କରାଯାଉଛି ଏବଂ ବିଭିନ୍ନ ଯାନ୍ତ୍ରିକ କୌଶଳ ଦ୍ୱାରା ଅଧିକ ଚାଷ ଜମିରେ ଅଧିକ ଉତ୍ପାଦନ କରିବାକୁ ମିଳୁ ଚାଷୀ ସକ୍ଷମ ହୋଇପାରୁଛି ବିଜ୍ଞାନର କୌଶଳ ଦ୍ୱାରା ଚାଷୀ ବର୍ତ୍ତମାନ ଯୁଗରେ ହଳ ଲଙ୍ଗଳରେ ହଳ ନକରି ଟ୍ରାକ୍ଟରରେ ସହଜରେ ହଳ କରିପାରୁଛି ଏବଂ ଯାନ୍ତ୍ରିକ କୌଶଳ ଦ୍ୱାରା ଏବଂ ବିଭିନ୍ନ ରାସାୟନିକ ସାର ଦ୍ୱାରା ଚାଷୀଟି ଅତି ସହଜରେ ଅଳ୍ପ ସମୟ ଭିତରେ ଅନେକ ଚାଷ ଉତ୍ପାଦନ କରିପାରୁଛି ଏବଂ ଚାଷୀ ଚାଷୀଟି ବୈଜ୍ଞାନିକ ବୈଜ୍ଞାନିକ ଯୁଗର ହୋଇଥିବା ହେତୁରୁ ବୈଜ୍ଞାନିକ କୌଶଳ ଦ୍ୱାରା ସିଏ ବ ବୈଜ୍ଞାନିକ ଯାନ୍ତ୍ରିକ କୌଶଳରେ ସେ ଅନେକ ପ୍ରକାର ଚାଷ କରିଥାଏ ଏବଂ ସିଏ ଅଧିକ ଅମଳ ଉତ୍ପାଦନ କରିପାରିଥାଏ